ମୁଁ ଗୋଟେ ଗାର୍ନିଅର୍ କ୍ରିମ୍ଟେ କ୍ରିମ୍ଟା ମଗେଇଥିଲି ସେଇଟା ମୋ ମୁହଁରେ ସୁଟ୍ କଲାନି କ'ଣ ମୁଁ ଜାଣିପାରିଲିନି କିନ୍ତୁ ମୋ ମୁହଁଟାକୁ କଳା ପକେଇଦେଲା ଖରାରେ ଗଲାପରେ ତା'ପରେ ଖରାରେ ବି କୁଣ୍ଡେଇ ହେଲା ସେଥିପାଇଁ ମୋର ଅଯଥା ମେଡ଼ିକାଲ୍ ଗଲି ମେଡ଼ିକାଲ୍ଟା ଟ୍ରିଟ୍ମେଣ୍ଟ୍ ପାଇଁ ମୋର ଅଯଥା ପଇସା ବି ଖର୍ଚ୍ଚ କଲି ଆଉ କ୍ରିମ୍ଟା ମୋ ପାଇଁ ଭଲ ପଡ଼ିଲା ନାହିଁ